ଆମକୁ ମଧ୍ୟ ସମ୍ବଲପୁରୀ ଗୀତ ଗାନ କରେ ମଧ୍ୟ ବହୁତ ଭଲ ଲାଗିଥାଏ ଏବଂ ଆମର ପ୍ରିୟ ଥାଏ ସମସ୍ତଙ୍କର ଲୋକମାନଙ୍କର ମଧ୍ୟ ପ୍ରିୟ ଥାଏ ଆମ ସମ୍ବଲପୁରୀ ଆଉ ବହୁତ ପ୍ରକାର ନୃତ୍ୟ ବି କରିଥାଉଁ ଏବଂ ସେମାନଙ୍କର ଗୀତ ମଧ୍ୟ ଭଲ ଲାଗିଥାଏ ଡାଲଖାଇ ସମ୍ବଲପୁରୀ ରସରକଲି ଇତ୍ୟାଦି ନୃତ୍ୟ ଆମକୁ ଭଲ ଲାଗିଥାଏ ଏବଂ ଆମ ଗ୍ରାମ ଲୋକଙ୍କ ମାନଙ୍କ ମାନଙ୍କୁ ବି ବହୁତ ଭଲ ଲାଗିଥାଏ ଏବଂ ତାଙ୍କ ଗୀତ ମଧ୍ୟ ପ୍ରିୟ ହୋଇଥାଏ ଆମ ସମ୍ବଲପୁରୀ ଗୀତ ନୃତ୍ୟ ବି ମଧ୍ୟ ନୃତ୍ୟ କରିବା ପାଇଁ ଗାନ କରିବା ପାଇଁ ବି ମଧ୍ୟ ଭଲ ଲାଗିଥାଏ